ହଁ ଦୁକାନ୍ ଏଇନା ଆଠ୍ ବଜେ ଖୁଲାହେବା ହଁ ନଅ ଦଶ୍ ବଜେ ଗାଧି ଖାଇକରି ଦୁକାନ୍କେ ଯିବା କାଏଁ ନ ଇହାଦେ ନାଇଁ ଯାଇହୁଏ ନାଇଁ ଚାହା ଟିକେ ପି ପୁଆ କରି କାଏଁ ନ ଯିମି କାଏଁ ନ ଆର୍ ଇହାଦେ କେନୁ ଯାଇହେବା ହଁ ଠିକ୍ ଅଛେ ହଁ ଦଶ୍ ପନ୍ଦ୍ର ମିନିଟ୍ ଟାକିନିଅନ୍ତୁ ଆନିକରିଦେମା ଆରୁ ଆରୁ ହଁ ହଁ ହଁ ଖୁଲ୍ମା ହଁ ଠିକ୍ ଅଛେ ଆସ ଆସ ଖୁଲ୍ଲିନ ଆସ

ହଁ ଠିକ୍ ଅଛେ ଆନ ଦେଖୁଁ ତ କେନ୍ତା କେନ୍ତା କପ୍ଡ଼ାର କେନ୍ ସୁଜି ସୂତାଥି ସିଲେଇ କରି ତ ଠିକ୍ ଅଛେ ହଁ

ପ୍ୟାଣ୍ଟ୍ ଶାର୍ଟ୍ ସିଲେଇ ଚାର୍ଶହ ଆର୍ ଇଏ ଅଢ଼େଇଶହ ପ୍ୟାଣ୍ଟ୍ ଆର୍ ଇଟା ଦୁଇଶହ ଟଙ୍କା ବ୍ଳାଉଜ୍ ପଚାଶ୍ ଟଙ୍କା ଲେଖା ଦିଆହଉଚେ ତୁମର୍ ହେନୁ ଶସ୍ତା ହେଲା ବୋଲି ଆମର୍ ତ ଇନ ଗହଲି ଜାଗା ତ ରେଟ୍ ହଉଚି ନାଇଁ ହେନ୍ତା ବଏଲେ ତ ନାଇଁ ହେଇପାରେ ନାଇଁ ଆର୍ ଆମର୍ ଗଲିରେ ଗୁଟେ ନାଇଁ ପଡ଼୍ଲେ ତ କାଁ କରି ସିଲେଇ ଯିମୁ କହ ହେଲେ ନାଇଁ ନାଇଁ ହେନ୍ତି କମ୍ କର ବେଲେ ତୁମେ ଆଜ୍ କମ୍ କର୍ବ ବେଲେ କାଲ୍କେ ଆର୍ ଜଣେ ଆସ୍ବା କମ୍ କର ବେଲେ ତ ମୁଇଁ ତ ଘର୍ ଭଡ଼ା ବି ଦେଇନାଇଁପାରେନ ନାଇଁ କେନ୍ତା କର୍ମି ଆର୍ ଚଲ୍ମିଁ ମୁଇଁ କହ ମୋର୍ ବି ତ କୁଟୁମ୍ ବାଟୁମ୍ ଅଛନ୍ ନାଇଁ ଶାଢ଼ୀ ଦରେ ହେଟା ତିରିଶ୍ ଚାଲିଶ୍ ଟଙ୍କା ଲେଖାଁ ପଡ଼୍ବା ଏଠି ଗୁଟେ ଗୁଟେ ଶାଢ଼ୀକେ ଆର୍ ଇଏ କହେବା ଆରୁ ହଁ ହଁ ଠିକ୍ ଅଛେ ଦୁଇ ଚାରଦିନ୍ ଛାଡ଼ିକରି ଦେବି ଆଏତ ବେଲେ ଠିକ୍ ହେତା କପ୍ଡ଼ା ଆନି ନେଇକରି ଆଏତ ଆର୍ ଦିନେ ଦୁଇ ଦୁଇ ଚାର୍ ଦିନ ଛାଡ଼ିକରି ନେଇତ ବେଲେ ଠିକ୍ ହେତା ଦିନେ ଦୁଇ ଦିନ୍ କାମ୍ ଭିଡ଼୍ ଅଛେ ଦୁଇ ଦିନ୍ ଛାଡ଼ିକରି ଯେ ଆଏତ ବେଲେ ଠିକ୍ ହେତା

ଅର୍ ପୁରା ଦିନେ ବେଲେ ତ ହବା ଅସୁବିଧା ହବାର୍ ନାଇଁ

ତୁମେ ଅଧିକା ପଏସା ନେବାର୍ କଥା ନେଇଁ କାମ୍ ଭିଡ଼୍ ଅଛେ ତ ହେଥିର୍ ଲାଗି ବୋଲିକରି ଇଏ ପଡୁଚେ ବିହାଘର୍ ଯିବ ବେଲେ ଓଭର୍ ଟାଇମ୍ ହେଲେ କରିନେମା ଆର୍ କେନ୍ତା କର୍ମା କହ ହଁ ଠିକ୍ ଅଛେ ଓଭର୍ ଟାଇମ୍ କର୍ମା ହେଲେ ଦୁଇ ଦିନ୍ ଲାଗ୍ବା କାଁ କର୍ବୁ ଆର୍ କହ ନାଇଁ କଲେ ତ ନାଇଁ ହୁଏ ନାଇଁ ଆଠ୍ ବଜେ ହଁ କେନୁ ତୁମେ ଆସୁଚ ଯେ ଆମର୍ ଇହାଦେ ସୂତା ବି ନ ସେ ଟେରିକଟ୍ ସୂତାନୁ ସିଲା ହେସି

ନାଁ ହୁଏ ଜଲ୍ଦି ଛିଡ଼ି ହେଥିର୍ ଲାଗି ଟେରିକଟ୍ ସୂତାଥି ଇଏ କରାହେସି ଆର୍ ଏ ସୂତା ଟିକେ ଇଟା ଖରା ପଶିଯିବ ହେଥିର୍ ଲାଗି ଟେରିକଟ୍ ସୂତାଥି ସିଲା କରାହେସି ସବୁଟା ପ୍ୟାଣ୍ଟ୍ ଶାର୍ଟ୍ନୁ ସବୁନୁ ହାଁ ନାଇଁ ମଡ଼ା ହେସି କିଛି ନାଇଁ ନାଇଁ ହେନ୍ତା କରି ଦେବାରେ ପଡ଼ୁଚେ ଇହାଦେ ଆଇରନ୍କୁ ଲାଇନ୍ ସବୁରେ ଲାଗିଚି ସେଟା ନାଇଁ ଇଏ କର୍ବା ତ ହେଟା ହେମ୍ତି ଦିଆହଉଚେ ଆରୁ ନାଇଁ ମରାହେବାର୍ ଭୋଲ୍ଟେଜ୍ ଜି ହେଥିର୍ ଲାଗି କମ୍ ନାଇଁ ମରାହେବାର୍ ବିହାଘର୍ ଯିବ ବେଲେ ଦେଖ୍ମା ଦୁସ୍ରା କେନୁ ହେଲେ ଆଇରନ୍ ମାରିକରି ଆନ୍ମା ଦେବା ହେଲେ ତୁମେ ଆନ ତ ଆଗେ ଦିଅ ତା'ର୍ ପରେ ଦେଖ୍ମା ଯେନ୍ତା ହେଲେ କର୍ମା ହେଲେ ହେବା ତମ ହଁ ଠିକ୍ ଅଛେ ଆନ ଇଏ କର୍ମି ଆର୍ ଦେଖ୍ମି ବେଲେ